ତମ ପଢ଼ା ପଢ଼ି ଠିକ୍ ସେ ଯାଉଛି ଯେ ଦୁଇ ଟାଇମ୍ ସେ ଯାଉଛି କୋଚିଙ୍ଗ ପୁଣି ଆହୁରି ଖରାପ କ'ଣ କେଉଁଥିରେ ମ୍ୟାଡ଼ାମ୍ କ'ଣ କେଉଁଥିରେ ଏଗ୍ଜାମ୍ କେଉଁ ଏଗ୍ଜାମ୍ ଖରାପ ହେଇଛି ତା'ର ସବୁ ସବଜେକ୍ଟରେ ଖରାପ କରିଛି ମୋର ସେ ମ୍ୟାଥ୍ ଟିକେ ୱିକ୍ ଥିଲା

କ'ଣ କହୁଥିଲା ଟିକେ ମ୍ୟାଥ୍ ମୋର ଖରାପ ହେଇଛି କିନ୍ତୁ ସବୁ ସବଜେକ୍ଟ ଖରାପ ହେଇଛି ନା ମ୍ୟାଡ଼ାମ୍ ସିଏ ମୋତେ ଆଉ ଦେଇନି ସିଏ ବୋଧେ କେବଳ ଇଏ କାହାକୁ କ'ଣ କହିଦେଇଥିବ ଦେଇକି ମୁଁ ଆଉ ଚେକ୍ କରିନି ମୁଁ ସବୁବେଳେ ଚେକ୍ କରେ ମୁଁ ଗୋଟେ କାମରେ ବ୍ୟସ୍ତ ରହିଗଲି ତ ମୁଁ ଆଉ ଦେଖିନି ସେଇଟା ନା ନା ମୁଁ ମୁଁ କରିନି ମ୍ୟାଡ଼ାମ୍ ମୁଁ ସିଏ ମୋତେ ଦେଖାଇ ନାହିଁ ଜମା ଯେଉଁଟାକି ଦୁଇ ଦିନ ତଳେ ପଚାରୁଥିଲି ଏଗ୍ଜାମ୍ ସରିଥିବ ତୋର ରେଜଲ୍ଟ କ'ଣ ହେଲା କ'ଣ ନାହିଁ ନା ସିଏ ଟିକେ ଖାତା ଦେଖା ଟିକେ ଲେଟ୍ ହବ ଆଉ ସେଟା ମ୍ୟାଡ଼ାମ୍ କହିଲେ ଆଉ ଦଶ ପନ୍ଦର ଦିନ ପରେ ରେଜଲ୍ଟ ବାହାରିବ ମୋତେ ସିଏ ଆଉ କିଛି କହିନି

ହଁ ଆନୁଆଲ୍ ଏଗ୍ଜାମ୍ ଆଉ ମ୍ୟାଡ଼ାମ୍ ତିନିମାସ ଖଣ୍ଡେ ରହିଲା ସିଏ ଏମିତି କ'ଣ ଏଗ୍ଜାମ୍ ଦବ ଦୁଇ ଦୁଇ ଟାଇମ୍ କୋଚିଙ୍ଗ ତାକୁ ଛାଡ଼ିକି ବି ସିଏ ତଥାପି ବି ରେଜଲ୍ଟ ଖରାପ କରୁଛି ଘରେ ଘରେ ଆସିକି ପଢ଼ା ପଢ଼ି କରେ ଟିକେ ଫୋନ ରାତିରେ ଶୋଇଲାବେଳେ ଟିକେ ଫୋନ ଦେଖେ କିନ୍ତୁ ପଢ଼ା ପଢ଼ି ଯେମିତି କରିବା କଥା ସେମିତିଆ ଦିନକୁ ତିନି ଚାରି ଘଣ୍ଟା ଘରେ ପଢ଼ିବା କଥା ସେମିତି ପଢ଼ା ପଢ଼ି କରୁଛି ସିଏ ଟିକେ ତା' ଭାଇର ବାହାଘର ରହିଲା ସିଏ ଟିକେ ଏପଟେ ଦଶ ପନ୍ଦର ଦିନ ବ୍ୟସ୍ତ ରହିଲା ତାରି ଭିତରେ ଏଗ୍ଜାମ୍ଟା ହେଇଛି ସିଏ ଆଉ ଠିକ୍ ସେ ଖିଆଲ କରିନି ସିଏ ବୋଧେ ତା'ର ଟିକେ ପଢ଼ା ପଢ଼ି କରିଛି ମୁଁ ତ ଟିକେ ଘରେ ରହିପାରୁନି ମୁଁ ଏପଟେ ବାହାରେ ଅଛି ଯାହା ହେଇଥିବ ଆଉ ମୁଁ ତାକୁ କେବେ ମୁଁ ପଚାରୁଥିଲି ଥରେ ସେ ମୋତେ କହୁଥିଲା ମୋର ମ୍ୟାଥ୍ ଏଗ୍ଜାମ୍ଟା ଖରାପ ହେଇଚି ଆଉ ସବୁ ହିନ୍ଦୀ ଠିକ୍ ଠାକ୍ ଅଛି କିନ୍ତୁ ଆପଣ କହୁଛନ୍ତି ସେଇଟା ତ ମୁଁ ସେ ମାମାଙ୍କୁ କହିଥିଲି ତାଙ୍କ ଟ୍ୟୁସନ୍ ସାର୍ଙ୍କୁ ବି କହିଥିଲି ମୁଁ କହିଲି କ'ଣ ସାର୍ ସିଏ ପଢ଼ା ପଢ଼ି କରୁଛି ଆଉ କ'ଣ ସ୍କୁଲରୁ କମ୍ପ୍ଲେନ୍ ଆସୁଛି ସିଏ ମାର୍କ କମ୍ ରଖୁଛି ବୋଲି ମାମା ଗଲେ ହେବନି ମୁଁ ତ ଟିକେ ବାହାରେ ଅଛି ମାମାକୁ କହିଲେ ଗଲେ ହବ ହଁ ମ୍ୟାଡ଼ାମ୍